ଆମ ହିନ୍ଦୁ ସମାଜରେ ଅନ୍ଧବିଶ୍ୱାସଗୁଡ଼ିକୁ ଲୋକମାନେ ବହୁତ ମାନେ ଶୀଘ୍ର ଆହରଣ କରିଥାନ୍ତି ଏବଂ ଲୋକମାନେ କିଛି ଗୋଟିଏ ହେଲେ ସେମାନେ ଲୋକମାନଙ୍କଠାରୁ ପଇସା ଆଦାୟ କରିନେଇଥାନ୍ତି ଏବଂ ଧାର୍ମିକଗୁଡ଼ିକୁ ଧର୍ମ ଅନୁଷ୍ଠାନରେ ଲୋକମାନେ ମନ୍ଦିର ଏବଂ ମସଜିଦ୍ ଗୁଡ଼ିକରେ ଏବଂ ଖ୍ରୀଷ୍ଟିୟାନମାନଙ୍କର ଯୀଶୁଙ୍କ ପାଖରେ ଏମାନେ ଅନ୍ଧବିଶ୍ଵାସ ମଧ୍ୟ ପାଇଥାନ୍ତି ମନ୍ଦିରଗୁଡ଼ିକରେ ଆଗରେ ସେମାନେ ବହୁତ ପ୍ରକାରର ଭଣ୍ଡ ବାବାମାନେ ସେମାନେ ତାବିଜ୍ ବିକ୍ରି କରି ଲୋକମାନଙ୍କୁ ଠକିଥାନ୍ତି ଏବଂ ଲୋକମାନେ ମଧ୍ୟ ସେଠି ଠକାମିରୁ ଶିକାର ହୋଇଥାଏ ଏହା ସହିତ ଲୋକମାନେ ବହୁତ ପ୍ରକାରର ଅନ୍ଧବିଶ୍ୱାସରେ ସମ୍ମୁଖୀନ ହୋଇଥାନ୍ତି ଏହି ସମସ୍ୟାଗୁଡ଼ିକୁ ଲୋକମାନେ ବହୁତ ଶୀଘ୍ର ବର୍ତ୍ତିଯାଇପାରନ୍ତି ନାହିଁ ଏବଂ ଲୋକମାନେ କୌଣସି ବିଛା କାମୁଡ଼ିଲେ କିବା ସାପ କାମୁଡ଼ିଲେ ସେମାନେ ଡକ୍ଟର ପାଖକୁ ନଯାଇ ସେମାନେ ଗୁଣିଗାରେଡ଼ିମାନଙ୍କ ପାଖରେ ଯାଇ ସେମାନେ ଆଗ ଫୁଙ୍କାଫୁଙ୍କି କରନ୍ତି ତାହା ସହିତ ସେମାନଙ୍କର ମଧ୍ୟ ବହୁତଗୁଡ଼ାଏ ମୃତ୍ୟୁବରଣ ମଧ୍ୟ ହୋଇଥାଏ ତାହା ସହିତ ଲୋକମାନେ ଯଦି ଡାକ୍ତର ପାଖକୁ ଯାଇଥାନ୍ତେ ଫାଷ୍ଟ ତ ସେମାନେ ମଧ୍ୟ ବଞ୍ଚିଯାଇଥାନ୍ତେ ଏବଂ ଏହି ସମସ୍ୟାଗୁଡ଼ିକ ମୁକାବିଲା କରିବା ପାଇଁ ଲୋକମାନେ ସଚେତନ ହେବା ଉଚିତ୍ ଏବଂ ଧର୍ମକ୍ଷେତ୍ରରେ ଲୋକମାନେ ମଧ୍ୟ ମନ୍ଦିର ଯାଇ ସେମାନେ ପୂଜା କଲେ ଭଲ ହୁଅନ୍ତା ତାହା ସହିତ ଲୋକମାନେ ଗଛମୂଳରେ ପଥରରେ ପୂଜା ନକରି ସେମାନେ ମନ୍ଦିର ଯାଇ ପୂଜା କଲେ ଭଲ ହୁଅନ୍ତା ଏବଂ ପଥରଗୁଡ଼ିକ ପୂଜାକଲେ ଭଣ୍ଡ ଲୋକମାନେ ସେମାନେ ପଥର ବସାଇ ବହୁତ କିଛି ଟଙ୍କା ଲୁଟି ନେଇଥାନ୍ତି ଭକ୍ତମାନଙ୍କଠାରୁ ଏବଂ ଧର୍ମର ଅନ୍ଧ ହୋଇ ଲୋକମାନେ ମଧ୍ୟ ପଇସା ଦେଇଥାନ୍ତି ଏହିସବୁ ସମ୍ମୁଖୀନଗୁଡ଼ିକ ହୋଇଥାଏ ଏବଂ ଲୋକମାନେ ସଚେତନ ହୋଇ ଏଗୁଡ଼ିକୁ ନକରି ସଚେତନ ହେବା ଉଚିତ୍